ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ପରିବହନ ବିକଳ୍ପ ଗୁଡ଼ିକ ଭିତରେ ଆମେ ସଡ଼କକୁ ପ୍ରଥମେ ନେବା ସଡ଼କ ପରିବହନ ବ୍ୟବସ୍ଥା ଅତୀତରେ ଯେଉଁ ସଡ଼କ ପରିବହନ ବ୍ୟବସ୍ଥା ଥିଲା ବର୍ତ୍ତମାନ ତା'ଠାରୁ ବହୁ ଅଧିକ ସୁବିଧା ହୋଇଯାଇଛି ସଡ଼କ ରାସ୍ତା ଏହିସବୁ ହୋଇଯାଇଛି ଲୋକ ମାନେଙ୍କର ଆଉ ବିଶେଷ ଅସୁବିଧା ନାହିଁ ଗାଁ ଗହଳିଠୁ ଆରମ୍ଭ କରି ସହର ବଜାର ସବୁ ଆଡ଼େ ସଡ଼କ ବ୍ୟବସ୍ଥା ହୋଇଗଲାଣି ରେଳବାହୀ ବ୍ୟବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ନିଶ୍ଚୟ ଆମ ରାଜ୍ୟରେ ଆଗୁଆ କାରଣ ଜଟଣୀକୁ ଖୋର୍ଦ୍ଧା ରୋଡ଼ ବୋଲି କୁହାଯାଉଛି ଭାରତ ସରକାର ରେଳବାହୀର ବହୁତ ବିକାଶ ଘଟିଛି ଏବେ ନିକଟରେ ଦ୍ରୁତ ଟ୍ରେନ ପୁରୀରୁ ହାୱଡ଼ା ଯାଉଛି ଯେଉଁଟାକି ଲାଗୁଥିଲା କୋଡ଼ିଏ ବାଇଶି ଘଣ୍ଟା ସେହିଟା ଛଅ ସାତ ଘଣ୍ଟାରେ ହୋଇଛି ବିମାନବନ୍ଦର ଆମ ରାଜ୍ୟର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଭୁବନେଶ୍ଵରରେ ରହିଛି ଯାହାକି ଆମର ସାରା ପୃଥିବୀକୁ ମଧ୍ୟ ବିମାନ ବନ୍ଦର ଯିବାରେ ବ୍ୟବସ୍ଥା ହୋଇଛି ତେଣୁ ସର୍ବସାଧାରଣ ଗମନାଗମନ ଅତି ଉଚ୍ଚକୋଟୀର ହୋଇଛି ଅତୀତରେ ଏଭଳି ନଥିଲା ଆମେ ଆଶା କରୁଛୁ ଭବିଷ୍ୟତରେ ଏହିସବୁ ସଡ଼କ ରେଳବାହୀ ବିମାନବନ୍ଦର ଏସବୁ ପରିବହନ ବ୍ୟବସ୍ଥା ଆହୁରି ଅଧିକରୁ ଅଧିକ ହେବ ଆମର ରେଳଷ୍ଟେସନର ମଧ୍ୟ ବିକାଶ ହୋଇଛି ଏବେ ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ପୁରୀ ରେଳଷ୍ଟେସନ ଭୁବନେଶ୍ଵର ରେଳଷ୍ଟେସନ କଟକ ରେଳଷ୍ଟେସନ ଏହିସବୁ ବିକାଶ ଘଟିବ ଖୋର୍ଦ୍ଧା ଜିଲ୍ଲା ଏହିସବୁ ଦୃଷ୍ଟିରୁ ବହୁତ ଆଗୁଆ ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି ସାଇକେଲ ରିକ୍ସା ଏଠି ମଧ୍ୟ ରହିଛି ତେଣୁ ଭୁବନେଶ୍ଵର ନିକଟବର୍ତ୍ତୀ ବିମାନବନ୍ଦର ଅତି ଉଚ୍ଚକୋଟୀର ହୋଇଛି ଭୁବନେଶ୍ଵର ସାରା ପୃଥିବୀରେ କୁ ଯିବା ପାଇଁ ବିମାନବନ୍ଦର ବ୍ୟବସ୍ଥା ହୋଇପାରିଛି